ହଁ ଏ ପୂଜା ପାଇଁ ନେଇଥାନ୍ତୁ ଫଳମୂଳ କିଣିଥାନ୍ତୁ ହଁ ଏ ପୂଜା ପାଇଁ ନେଇଥାନ୍ତୁ ସଳିତା ଦିଅ ଆଉ ଘଟ ଗୋଟେ ଦିଅ ଆଉ ଘିଅ ଆଉ ଏ ସେଓ କେତେ ଲେଖା ସେଓ କେ ଜି ହଁ ହଁ ଆ ହଁ ନେବି ପା ଦେଖିଛୁ ରୁହ ଟିକେ ଦେଖିସାରେ କହିବି କଦଳୀ କେତେ ଲେଖା ହଁ ଆଉ ଅଙ୍ଗୁର ଉଁ ହଁ ପାଞ୍ଚଶହକୁ ପଞ୍ଚସ୍ତରି ଟଙ୍କା ନା ନା ମୁଁ ସେଦିନ କିଣିଲି ଅଶୀ ଟଙ୍କା ଲେଖା କେ ଜି କହୁଛନ୍ତି ନା ନା ଏମିତି ତ ଥିଲା ବାଗ କେଉଁଠି ଥିଲା ହୁଁ ନା ନା ମୁଁ ସଳିତା ଗୋଟେ ଘଟ କେତେ ଲେଖା ହୁଁ ସେଇ ଘଟ ଗୋଟେ ଦିଅନ୍ତୁ ଆଉ ସେଓ କେ ଜି ଦିଅ

ଆଉ ନେବି ପା କହୁଛି ଗୋଟେ ଗୋଟେ ହୁଁ ଆଉ କଦଳୀ ଦିଅ ଡଜନ ଆଉ ଆଉ ଦିଅ କାଜୁ କିସମିସ୍ ଦେବ

ହୁଁ ଆଉ ଇଏ ନାହିଁନା ଏଇ ଯେଉଁ ସେପଟେ ଆଉ ନେବି ଗୋଟେ ଗୋଟେ ମନେ ପକାଇକରି କହୁଛି ନା ସବୁ ପ୍ରକାରର ଫଳ ଦରକାର ହଁ ହଁ ହଁ ଏମିତିରେ ମାନେ ହଁ ହୁଁ ହୁଁ ହଁ ଗୋଟେ ଡଜନ୍ ହଁ ହଁ ହଁ ହଁ ସବୁ ଦିଅ ଗୋଟେ ହଁ ମନେ ପକାଇଲି ହଁ ସେରା ବି ନେବି ଗୋଟେ ଦିଅ ହଁ ସ୍ୱାମୀ ପାଇଁ ଗୋଟେ ଛୁଆ ନାଇବ ହଁ

ହଁ ଜାଗର ଆସୁଛି ନା

ଆଉ କ'ଣ ଅଛି ହଁ ହଁ ହଁ ନା ଟିକେ ତାର ଆଉ ବଡ଼ଟା ଦେବେ ହୁଁ ହଁ ପା କହିଲି ହୁଁ ଆଉ ଓଜନ କରି କରି ଦିଅନ୍ତୁ ହଁ ହିସାବ କରି ହଁ ହୋଇଗଲା ହିସାବ କରିକିରି ଆପଣ ଦେଇଦିଅନ୍ତୁ ହେଉ